ଆମେ ଅନ୍ଲାଇନ୍ ନମୁ ଯୋଗଯୋଗ କରିପାରୁଚୁଁ ଆମେ ଅନ୍ଲାଇନ୍ ନ ମୋବାଇଲ୍ ଭି ଯୋଗଯୋଗ କରୁଛୁଁ ଅନ୍ଲାଇନ୍ ମିଟିଙ୍ଗ୍ ସିଟିଙ୍ଗ୍ ଭି ଅନ୍ଲାଇନ୍ ନ କେନ୍ କାଗଜ ପତର୍ ଭି ଅନ୍ଲାଇନ୍ କରିପାରୁଚୁଁ ତ କେନ୍ତା ଗୋଟେ କାଣା କର୍ମୁଁ ବୋଲେ ଅନ୍ଲାଇନ୍ କରୁଛୁଁ ଅନ୍ଲାଇନ୍ ଜେଣ୍ଟା ହଉଛି ତ କେନ୍ ବାହାରୁଛି ସବୁ ଅନ୍ଲାଇନ୍ ତ ହଉଛି କାଗଜପତର୍ ମିଟିଙ୍ଗ୍ ସିଟିଙ୍ଗ୍ ଭି ଯେନ କଥାବାର୍ତ୍ତା ହେଲେବି ସେହି ଅନ୍ଲାଇନ୍ ତ ହିସାବେ କାଗଜ ପତର୍ କେ କୁହାଯାଉଛେ ଅନ୍ଲାଇନ୍ରେ କରୁଛୁ ଆମେ ମେନ୍ ହିସାବେ ସବୁ ଜିନିଷ୍ଟା କରୁଛୁୂ ଅନ୍ଲାଇନ୍ ଜେଣ୍ଟା ଆସୁଚେ ସବୁ ଅନ୍ଲାଇନ୍ ନ କରୁଚୁ ଭି ଅନ୍ଲାଇନ୍ ନ କେନୁ ମୋବାଇଲ୍ ଭି ଯୋଗାଯୋଗ କରିପାରୁଚୁଁ ତ ଅନ୍ଲାଇନ୍ ନ କେନୁ କାଣା ଗୋଟେ କଲେ ଭି ତ ଅନ୍ଲାନ୍ ନ କରୁଚୁ ଅନ୍ଲାଇନ୍ ନ ସବୁ ଜିନିଷ୍ଟା ହଉଛେ ସବୁ ଅନ୍ଲାଇନ୍ ହି ସବୁ ସାରେ